ହଁ ମୁଁ ଭାବୁଛି ଅନ୍ୟଗ୍ରହରେ ମଧ୍ୟ ଜୀବନ ଅଛି ଯେମିତିକି ଚନ୍ଦ୍ରପୃଷ୍ଠକୁ ଯାଉଛି ଆମର ବିକ୍ରମ ଯାଇଥିଲା ଏବଂ ସେଇଟା ସେଇଠି ସେ ଫଟୋ ଫଟୋ ଯେଉଁ ଉଠେଇକି ଛାଡ଼ିଛି ଆଉ ମଙ୍ଗଳ ଗ୍ରହକୁ ଗ୍ରହକୁ ମଧ୍ୟ ଆମର ଲୋକମାନେ ଯାଇକି ବୈଜ୍ଞାନିକମାନେ ଫେରିଲେଣି ଯେଉଁଠିକି ଅକ୍ସିଜେନ୍ ଯଦି ସାଙ୍ଗରେ ନେଇକି ଯାଉଛନ୍ତି ସେଇଠି ସେମାନେ ବି ବଞ୍ଚିପାରୁଛନ୍ତି ଏବଂ ଅନ୍ୟଗ୍ରହରେ ଯେଉଁ ଯେଉଁ ଫଟୋ ଗୁଡ଼ିକ ଉଠିକି ଆମେ ଦେଖିପାରୁଛୁ ଚାହିଁଲେ ଗୋଟିଏ ଲୋକ ଯାଇକି ପୃଥିବୀପୃଷ୍ଠରୁ ସେଇଠି ବସବାସ କରିପାରିବ ଏବଂ ସେଇଠି ରହିବାର କୌଣସି ଅସୁବିଧା ହେବ ନାହିଁ ଆଉ ଏହିପରି କାରଣ ଯେଉଁ ଆମର ମଙ୍ଗଳ ଗ୍ରହକୁ ଆମର ବୈଜ୍ଞାନିକମାନେ ଯାଇ ଦେଖିଛନ୍ତି ସେଇଠି ପାଣିର ସୁବିଧା ଅଛି ଏବଂ ଜଣାପଡୁଛି ଯେମିତି ଆମର ବରଫ ପରିକା ଗୋଟିଏ ମୁଣ୍ଡ ଯେମିତିକି ଇଏ ହୋଇଯିବା ସେମିତିର କିଛି ସୁବିଧା ରହିଛି ଯେତିକି ଆମେ ଶୁଣିଛୁ ବୈଜ୍ଞାନିକ ମତାମତରୁ ତେଣୁ ମୁଁ ଭାବୁଛି ଯେ ଅନ୍ୟଗ୍ରହର ମଧ୍ୟ ଜୀବନ ଅଛି ବୋଲି ଆଉ